ନୂଆ ନୂଆ ଯେତେବେଳେ ମୁଁ ଯୋଗ ଅଭ୍ୟାସ କରୁଥିଲି ସେତେବେଳେ ଜଣେ ବ୍ୟକ୍ତିକୁ ସବୁପ୍ରକାର ଯୋଗ କରିବାକୁ ସମ୍ଭବପର ହୋଇ ନଥାଏ ତେଣୁ ସେ ଛୋଟ ଛୋଟ ବାୟାମ ବା ପ୍ରାଣାୟମରୁ ଆରମ୍ଭ କରିବା କଥା ମୁଁ ପ୍ରଥମେ ସୂର୍ଯ୍ୟ ନମସ୍କାର କରୁଥିଲି ଓ ତା'ପରେ ପଦ୍ମାସନ କରି ତା'ପରେ ଅନୁଲୋମ ବିଲମ୍ ଯୋଗରୁ ମୁଁ ଆରମ୍ଭ କରୁଥିଲି ଏସବୁ କରିବାଦ୍ୱାରା ଧିରେଧିରେ ମୁଁ ଶକ୍ତିରେ ଶରୀରରେ ସହନଶୀଳତା ଓ ଶକ୍ତି ଆସିଲା ଯାହାପରେକି ମୁଁ ତାକୁ ନେଇ ଆଗକୁ ବାକି ସବୁ ଥିବା କଷ୍ଟ କଷ୍ଟ ଯୋଗ କରିଥିଲି ଓ ଧିରେ ଧିରେ ମୋ ଶରୀରରେ ସହନଶୀଳତା ଶକ୍ତି ବଢ଼ିଥିଲା ଓ ମୋତେ କୌଣସି ଏତେ ଯନ୍ତ୍ରଣା ମଧ୍ୟ ହୋଇ ନଥିଲା ତା'ପରେ ମୁଁ ବଜ୍ରାସନ ତାଡ଼ାସନ ଏସବୁ ଆରମ୍ଭ କରିଥିଲି ଓ ସେଥିରୁ ମୁଁ ନିଜକୁ ସୁସ୍ଥ ରଖିବାର ମଧ୍ୟ ସକ୍ଷମ ହୋଇପାରିଥିଲି ଓ ଆଜି ସୁସ୍ଥ ମଧ୍ୟ ରହିଅଛି